ମୁଁ ସାଧାରଣତଃ ଆମ ଅଗଣାରେ ସମସ୍ତ ପ୍ରକାରର ଗଛ ଆଉ ଫୁଲ ଲଗାଇଛି ଫୁଲ ଗଛ ମୋତେ ବେଶି ଭଲ ଲାଗେ କାରଣ ଫୁଲ ମୋତେ ବହୁତ ଭଲ ଲାଗେ ଗଛରେ ଫୁଲଟେ ଥିଲେ ଫୁଲଟି ସୁନ୍ଦର ମଧ୍ୟ ଦେଖାଯାଏ ଏବଂ ଫୁଲଟି ଠାକୁର ପୂଜାରେ ଲାଗିଥାଏ ଘରର ଯେକୌଣସି କାମ ହେଉ ସେଥିରେ ଫୁଲମାଳ ଦେଇକି ଠାକୁରଙ୍କୁ ଦିଆଯାଇଥାଏ ଏବଂ ମନ୍ଦିର ପ୍ରତିଷ୍ଠାରେ ମଧ୍ୟ ଲାଗିଥାଏ ସମସ୍ତ ପ୍ରକାରର କାମରେ ଫୁଲ ଲାଗିଥାଏ ଏହା ଛଡ଼ା ଗଛ ପରିବା ଗଛ ମୋତେ ଲଗାଇବାକୁ ଭଲ ଲାଗେ ବିଭିନ୍ନ ପ୍ରକାରର ପରିବା ମଧ୍ୟ ମୁଁ ଲଗାଇଥାଏ ଯାହାଫଳରେକି ପରିବା ସେଠୁ ଯେତିକ ପରିବା ବାହାରେ ସେଥିରେ ମୁଁ ମୋର ଘରର ଯେତିକି ଦିନି ହେଉ ରୋଷେଇ କରିଥାଏ ଏବଂ ବାହାରୁ କିଣିବାରୁ ବଞ୍ଚିତ ହୋଇଥାଏ ସେଇଥିପାଇଁ ମୋତେ ପରିବା ଗଛ ଆଉ ଫୁଲ ଗଛ ଲଗାଇବାକୁ ବହୁତ ଭଲ ଲାଗେ